ଲୋକମାନେ ଯେତେବେଳେ ପ୍ରଥମେ ଚିତ୍ର ଆଙ୍କିବା ପାଇଁ ଆରମ୍ଭ କରନ୍ତି ସେମାନଙ୍କର ମୁଖ୍ୟ ବା ସାଧାରଣ ଭୁଲ୍ଟି ହେଉଛି ସେମାନେ ଅଭିଜ୍ଞ ଲୋକମାନଙ୍କ ଚିତ୍ରକୁ ସବୁବେଳେ ନକଲ କରିବାକୁ ଚେଷ୍ଟା କରିଥାନ୍ତି ଯାହାକି ସମ୍ପୂର୍ଣ୍ଣ ଭାବେ ଭୁଲ୍ ପ୍ରଥମେ ନିଜର ଦକ୍ଷତା ଏବଂ ଜ୍ଞାନକୌଶଳକୁ ବ୍ୟବହାର କରି ନିଜେ କେଉଁ ସ୍ତରରେ ଅଛନ୍ତି ତାକୁ ଜାଣିବା ପରେ ଧୀରେ ଧୀରେ ଆଗକୁ ବଢ଼ିବା କଥା ଏବଂ ଅନ୍ୟ ଲୋକର ରଙ୍ଗ ବା କଳା ଶୈଳୀକୁ ସବୁବେଳେ ନକଲ ନକରି ନିଜର କିଛି ନୂଆ ନୂଆ ଚିତ୍ର ବା କଳାକୁ ପ୍ରଦର୍ଶନ କରିବା ଭଲ ହୋଇଥାଏ ଏବଂ ଜଣେ କଳାକାର ହିସାବରେ ମୁଁ ମୋର ମତାମତରେ ଜଣାଇବି ଯେ ନିତାନ୍ତ ଆବଶ୍ୟକ ହେଉଛି ଅଭ୍ୟାସ ଅଭ୍ୟାସ କରିବା ଦ୍ୱାରା ଜଣେ କଳାକାର ନିଜର କଳାରେ ଆହୁରି ଉନ୍ନତି ଆଣିପାରିବ ଏବଂ ସେଥିରୁ ନିଜର ଭୁଲ୍କୁ ସେ ବାଛି ତା ' ଦେହରେ ଅନେକ କାମ କରି ତାକୁ ସମୃଦ୍ଧି କରିପାରିବ